ଫ୍ଲିପକାର୍ଟ୍ ଗୋଟେ ଟି ଭି ଅର୍ଡ଼ର୍ କରିଥିଲି ଟି ଭି ବଜାର ଦରରୁ ବଜାର ଦର ଠାରୁ ଫ୍ଲିପକାର୍ଟ୍ରେ ତିନି ହଜାର ଟଙ୍କା ଶସ୍ତାରେ ପାଇଥିଲି କିନ୍ତୁ କ'ଣ ଶସ୍ତାରୁ ହୀନସ୍ତା କଥାରେ ଅଛି ଶସ୍ତାରେ ପାଇବା ପାଇଁ ତିନି ମାସ ଟିଭିରୁ ଆଣିବା ତିନି ମାସ ମଧ୍ୟରେ ଟିଭିରୁ ସାଉଣ୍ଡ ଆସିବା କମ୍ ହେଲା ଡିସ୍ପ୍ଲେ ଉପରେ ଗାର ଆସିଲା ଏମିତି ବହୁତ ପ୍ରକାର ସମସ୍ୟା ଦେଖାଦେଲା ଏହାପରେ ମୁଁ କଷ୍ଟମର କେୟାର ନମ୍ବରରେ ଫୋନ୍ କଲି ଆଉ ଦେଖିବାକୁ ପାଇଲି ସେମାନେ ପ୍ରତିକ୍ରିୟା ବହୁତ ଜଲଦି ଦେଲେ ନାହିଁ ବହୁତ ଲେଟ୍ରେ ଦେଉଛନ୍ତି ପ୍ରତିକ୍ରିୟା ପ୍ରତିକ୍ରିୟା ଦେଲା ମଧ୍ୟରେ ତାଙ୍କର ୱାରେଣ୍ଟି କାର୍ଡ଼ ମିସ୍